ହ୍ୟାଲୋ ହଁ ଭାଇ ମୁଁ ଗୋଟେ କ୍ୟାବ୍ଟା ବୁକ୍ କରିଥିଲି ହଁ ହଁ ମୁଁ ଅଲରେଡ଼ି ପେମେଣ୍ଟ୍ କରିଦେଇଛି ହଁ ହଁ ମୁଁ କ୍ୟାବ୍ଟା ବୁକ୍ କରିକି ପେମେଣ୍ଟ୍ କରିଦେଇଛି ପଇସାଟା ଆଉ ଆଜି ମତେ କୌଣସି କାରଣବଶତଃ ମୋର ଗୋଟେ ପର୍ସନାଲ୍ କାରଣବଶତଃ ମୁଁ ଯାଇପାରୁନି ହଁ ମୁଁ ସେମିଳିଗୁଡ଼ା ଟୁ ଜୟପୁର ଯିବାକୁ ଦୁଇ ହଜାର ଟଙ୍କା ଦେଇଥିଲି ଆଡ଼ଭାନ୍ସ ହଁ ଆଉ ସେ ପଇସା ମତେ ରିଟର୍ଣ୍ଣ ପାଇବାର ଅଛି ମୋର ଗୋଟେ ଆଜି ପର୍ସନାଲ୍ କାରଣ ଯୋଗୁଁ ମୁଁ ଯାଇପାରୁନି ମତେ ସେ ପଇସାଟା ରିଟର୍ଣ୍ଣ ପାଇବାର ଅଛି ହଁ ହଁ ଆପଣ ମୋ ଏକାଉଣ୍ଟ୍ ନମ୍ବର୍ରେ ଦୟାକରି ପଇସା ପଠେଇ ଦେବେ ହଁ ମୁଁ ମୋ ଆକାଉଣ୍ଟ୍ ନମ୍ବର୍ଟା ଆପଣଙ୍କୁ ପଠେଇ ଦଉଛି ହଁ ଭାଇ ହଁ ମୁଁ ଆଜି ଯାଇପାରୁନି ଆଉ ମୁଁ ଆସନ୍ତା ପନ୍ଦର ତାରିଖରେ ଯିବି ହଁ ସୋ ଆପଣ ଦୟାକରି କି ମୋ ପଇସାଟା ମତେ ରିଟର୍ଣ୍ଣ କରିଦେଲେ ଭଲ ହୁଅନ୍ତା ହଁ ହଁ ଭାଇ